ମୁଁ ପଢ଼ିଥିବା ଶେଷ ପୁସ୍ତକର ନାମ ହେଲା କାଦମ୍ବିନୀ ଏହା ମୋତେ ପ୍ରଭାବିତ କରିବାର କାରଣ ହେଲା ଏହି ବହିରେ ଏକ ବିଷୟ ଥିଲା ଯାହାକି ନାରୀମାନଙ୍କ ଉପରେ ଆଧାରିତ ସେଥିପାଇଁ ଏହା ମୋତେ ଭଲ ଲାଗିଥିଲା